ଗାଁମାନ୍କୁ ବହୁଟେ ଗେମ୍ମାନେ ଖେଲୁସନ୍ ଖେଲ୍ମାନେ ଖେଲ୍ସନ୍ ସେ ଖେଲ୍ମାନ୍ଙ୍କ ଭିତରୁ ବହୁଟେ ପୁରୁଣା ଖେଲ୍ମାନେ ବି ଅଛେ ଯେନ୍ଟା କି ଗାଁମାନ୍କୁ ବହୁତ୍ ଜନାସୁନା ଗେମ୍ମାନେ ବହୁତ୍ ପ୍ରଚଲିତ୍ ଗେମ୍ମାନେ ଆମେ ଯଦି ଦେଖ୍ମା ଖୋ ଖୋ ଖେଲା ଯାଇସି ଗାଁମାନ୍କୁ ଆଉ ନୂଆଖାଇରେ ବହୁଟେ ତା'ର୍ ମାନେ ଏନ୍ତା ବସ୍ତା ମାଧ୍ୟମରେ ବୋଲି ଗେମ୍ମାନେ ଖେଲୁଛନ୍ ବସ୍ତା ଲଗେଇ କିରି ଡେଗାନି ଗେମ୍ମାନେ ତାର୍ ପରେ କ୍ରିକେଟ୍ ବିଲ୍ ଖେଲସନ୍ କବାଡ଼ି ବିଲ୍ ଖେଲୁଛନ୍ ତ ଗାଁମାନ୍କୁ ଯେନ୍ ଖେଲ୍ମାନେ ଖେଲା ଯାଉଛେ ସେ ଖେଲ୍ମାନେ ଅ ବହୁତ ବଢ଼ିଆ ଖେଲ୍ମାନେ ଯେନ୍ଟା କି ଈହା ଚିନି ଆମର୍ ଦେଶ୍ରେ ବିଲ୍ ତାହାକେ ରାଷ୍ଟ୍ରୀୟ ଖେଲ୍ରେ ତାହାକେ ଅନାଯାଉଛେ ବର୍ତ୍ତମାନ୍ ଗାଁମାନ୍କୁ କବାଡ଼ି ଖେଲା ଯାଉଥିଲା ଖୋ ଖୋ ଖେଲା ଯାଉଥିଲା ଆଉ ଇ ଗେମ୍ମାନେ ଖେଲମାନେ ଯେନ୍ ଅଛେ ଏଇଟା ଆମର୍ ଶରୀର୍ ବୃଦ୍ଧି ହେବା ସାଙ୍ଗେ ସାଙ୍ଗେ ଶରୀର୍ ତା'ର୍ ମାନେ ବଢ଼ିହାଁ ହେସି ଶରୀର୍ଟା ବହୁତ ବଢ଼ିଆ କାମ୍ କରସି ଶରୀର୍ ଆଉ ଏଇଟା ଗୁଟେ ତାର୍ ମାନେ ଶକ୍ତିର ଗେମ୍ ବୋଲିକିରି ଗାଁମାନ୍କୁ ଖେଲ୍ ବୋଲି କିରି କୁହାଯାଇସି ବହୁଟି ଖେଲ୍ ମାନେ ଅଛି ଯେନ୍ଟାକି ଗାଁମାନ୍କୁ ସାସ୍କୃତିକ ସସ୍କୃତି ହିସାବରେ ଖେଲ୍ସନ୍ ଲୋଗ୍ମାନେ ଆଉ ସେ ଖେଲ୍କେ ସେମାନେ ତାକର୍ ପରମ୍ପରାରେ ତାକର୍ ଗାଁମାନକୁ ସେ ଖେଲ୍ଟାକେ ବହୁତ ବଢ଼ିକିରି ସେମାନେ ତାହାକେ ଦେଖ୍ସନ୍ ଆଉ ସେ ଖେଲ୍ଟା ଯେନ୍ ଅଛେ ଗାଁମାନ୍କୁ ଯେନ୍ ଖେଲ୍ମାନେ ଖେଲୁଛନ୍ ସେଟା ଗୁଟେ ବହୁତ୍ ବଢ଼ଟେ କଥା ଏ ଯେନ୍ଟାକି ବର୍ତ୍ତମାନ କିଛି ଖେଲ୍ ଅଛେ ଯେନ୍ଟାକି ଗାଁମାନ୍କୁ ଲୁକି ଯାଉଛେ ଯେନ୍ଟାକି ସରକାର୍ ସେ ଖେଲ୍ କି ଆନିକିରି ସାମ୍ନାରେ ରଖ୍ବାର୍ କଥା ଗୁଟେ ଯୁଡ଼େ ଖେଲ୍ ଖାଲି ଏନ୍ତା ଅଛି ଯେନ୍ତା କି ବର୍ତ୍ତମାନ ରାଷ୍ଟ୍ରୀୟ ଖେଲ୍ରେ ଅଛେ କବାଡ଼ି ଗୁଟେ କ୍ରିକେଟ୍ ଗୁଟେ ଖୋ ଖୋ ଗୁଟେ ଏଇଟା ଗୁଟେ କିନ୍ତୁ ବହୁଟେ ଏନ୍ତା ଗେମ୍ମାନେ ବିଲ୍ ଅଛେ ଯେନ୍ଟାକି ଲୁକି ଗଲାନ ତ ସେଟା ଗୁଟେ ସରକାର୍ ପ୍ରତି ଗୁଟେ ଦେଖବାର୍ ଜରୁରୀ ଏ ସରକାର୍ ଗାଁମାନ୍କୁ ଯେନ୍ ଖେଲ୍ ଖେଲା ହେଉଛି ସେଟା ସାମ୍ନାକେ ଆନ୍ବାର୍